ଆମର ଭାଷା ଅନୁସାରେ ହେଉଛି ଓଡ଼ିଆ ଭାଷା ଯେ ଲୋକମାନଙ୍କଠାରେ କିପରି ପ୍ରଭାବିତ ହେଲା ଯେ ଜଙ୍ଗଲ ଏରିଆରେ ଯେଉଁ ସାନ୍ତାଳ କଲୋ୍ହ ମଲ୍ହାର ଏମାନେ ଥିଲେ ତାଙ୍କର ଅଲଗା ଭାଷା ଥିଲା ସିଏ ଆମ ଓଡ଼ିଆମାନଙ୍କ ପରିବେଶରେ ପଡ଼ି ସେମାନେ ଆସ୍ତେ ଆସ୍ତେ ଓଡ଼ିଆ ଶିଖି ସେମାନେ ଅତି ଡେଭଲପମେଣ୍ଟ କରିଛନ୍ତି